ହେଲୋ କାମିିନୀ ଭୁୟାଁ କି

ଓଲା ପାହାଡ଼କୁ ବୁଲିଯିବା କି ହଁ ମୁଁ ଯାଇଥିଲି ମୋ ସ୍ୱାମୀ ଯାଇଥିଲେ ଯେ ସେଠି ଭୋଜିଭାତ କରିକି ଆସିଥିଲେ ଆମକୁ ମୋତେ ଆସିକି କହିଲେ କହିଲେ ତୁମେ ଉଲା ପାହାଡ଼କୁ ଯାଉନା ଭୋଜି କରି ଏଇ ଯୋଉ ଡିସେମ୍ବରକୁ ଯାଉନା ଭୋଜି କରିକି ଆସିବ ତୁମ ଯୋଉ ତୁମ ସାଙ୍ଗସାଥି ନେଇକିନି ଗାଡ଼ି କରି କରିକି ଆମେ ଆଜ୍ଞା ପୁଣି କେତେ ସାଙ୍ଗସାଥି ଜୁଟେଇ ଦିଅ ମୁଁ କେତେ ସାଙ୍ଗସାଥି ଜୁଟେଇ ଦେବି ଯିବା ଗୋଟେ ଗାଡ଼ି କରିକି ଯିବା ଆମେ ଭୋଜି ଭାତ କରିକି ସେଠି ଏଞ୍ଜଏ କରିକି ଆସିବା ଆଉ କ'ଣ ଯିବ ତ

ଆଜ୍ଞା ହଉ ମୁଁ ଏଠି ବୁଝିବି ଦୁଇ ଚାରି ତିନି ଜଣଙ୍କୁ ଛଅ ଜଣ ହେଲେ ଆମେ ଭୋଜି କରି ଆରାମସେ ଯିବା ଉଲା ପାହାଡ଼ରେ ବୁଲିକି ଜୀବନରେ କ'ଣ ଆଉ କରିବା କହିଲ ଯିବା ଖୁସି ଆସି ଏଞ୍ଜଏ କରିକି ଖାଇ ପିଇକି ଆସିବା ଆଉ କ'ଣଟା କରିବା ନାଇ ଆପଣଙ୍କ ସ୍ୱାମୀ ପା ଗାଡ଼ି ଚଲଉଛନ୍ତି ଆପଣ ନହେଲେ ବୁଝି ଦିଅନ୍ତୁ

ହଉ ଆଜ୍ଞା ହଁ ରାତିରୁ ଗଲେ ରାତିରୁ ଉଠିକି ଜଲ୍ଦି ଯିବାହେରି ଆଉ ରାତି ଚାରିଟାରୁ ଆଉ କ'ଣ ହଉ ମୁଁ ରଖୁଛି ତାହେଲେ ତୁମେ ବୁଝିବୁଝାକି କହିବ ମୁଁ ରଖୁଛି ତାହେଲେ